ମୁଁ ମୋବାଇଲ୍ ଡ଼ାଟା ବ୍ୟବହାର କରିଛିି ମୋବାଇଲ୍ ଡ଼ାଟା ଦ୍ୱାରା ମୁଁ ମୁଁ ବିଦ୍ୟାଳୟରେ ଅନଲାଇନ୍ କ୍ଲାସ୍ କିମ୍ବା ଅନଲାଇନ୍ କୋଚିଂ କରିପାରଛି ଅନଲାଇନ୍ ସାହାଯ୍ୟରେ ମୁଁ ବିଭିନ୍ନ ପରୀକ୍ଷା ଦେଇପାରଛି ଏବଂ ସେହି ପରୀକ୍ଷାରେ ପ୍ରଗତି ପତ୍ରରେ ମୁଁ କେତେ ସଂଖ୍ୟା ସଫଳତା ଲାଭ କରିଛିି ତାହା ମଧ୍ୟ ଜାଣିପାରୁଚଛି ମୋର ବିଦ୍ୟାଳୟରେ କୌଣସି ପ୍ରତିଯୋଗିତା କିମ୍ବା ଏକ୍ଜିବିସନ୍ ହେଲେ ମୁଁ ଅନଲାଇନ୍ ଡ଼ାଟା ଦ୍ଵାରା ୟୁଟ୍ୟୁବ୍ କିମ୍ବା ଗୁଗଲ୍ରେ ବାହାର କରି ଯିବା ଦ୍ୱାରା ମୋର ଟୁ ଜିବି ଡ଼ାଟା ସରିଯାଉଛି ଏହିପରି ମୋର ଟୁ ଜିବି ଡ଼ାଟା ସରିଯିବା ଦ୍ଵାରା ମୋର ଅନେକ ସମସ୍ୟା ହେଉଛି ମୋତେ କୌଣସି ବିଷୟରେ ଜାଣିବାକୁ ହେଲେ ମୁଁ ମୋବାଇଲ୍ ଡ଼ାଟା ସାହାଯ୍ୟ ନେଇ ଜାଣିପାରୁଛି ଓ ଇଣ୍ଟରନେଟ୍ କି କି ଘରେ କାର୍ଯ୍ୟାଳୟ ବା କାର୍ଯ୍ୟାଳୟ ବୋଲି କରୁଛନ୍ତି କାର୍ଯ୍ୟାଳୟ ଆପାତତ ଯେଉଁ ଯେଉଁ କାର୍ଯ୍ୟମାନେ ସମ୍ପାଦିତ ହୋଇଥାଏ ଘରେ ବସି ଇଣ୍ଟରନେଟ୍ ମାଧ୍ୟମରେ ପାଖାପାଖି ସେହି ସମସ୍ତ କାର୍ଯ୍ୟ ସମ୍ପାଦାନ କରିପାରଚି ବିଭିଧ ସ୍ଥାନକୁ ପତ୍ର ବିନିମୟ ଟଙ୍କା ଉଠାଣ ଜିନିଷ ଜିନିଷ ଯୋଗାଣ ଯନ୍ତି ବିଭିନ୍ନ କାର୍ଯ୍ୟ ଏହା ଦ୍ୱାରା ସମ୍ଭବ ହୋଇପାରିଛିି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ବଳରେ ଯାବତୀୟ ଘରୋଇ କାର୍ଯ୍ୟାଳୟ ଭିତ୍ତିକ କାର୍ଯ୍ୟକ୍ରମ ଏହା ମଧ୍ୟ ସମ୍ପନ୍ନ ହୋଇପାରୁଛି ମୋବାଇଲ୍ ଡ଼ାଟା କାର୍ଯ୍ୟ ପ୍ରଣାଳୀ ଅତ୍ୟନ୍ତ ତେଣୁ ଏହା ମାଧ୍ୟମରେ ସମ୍ପାଦିତ କାର୍ଯ୍ୟ ପ୍ରାୟତଃ ତ୍ରୁଟିଶୂନ୍ୟ ହୋଇଥାଏ ମୋବାଇଲ୍ ନେଟୱାର୍କ ଦ୍ଵାରା ମୋତେ ଅନେକ ସାହାଯ୍ୟ ହେଉଛିି